ସ୍ନାର୍ଟଫୋନ୍ ଆମ ଜୀବନକୁ ବହୁତ ଉନ୍ନତି କରୁଛି ଯେଉଁମାନେ ଆମର ସବୁ ବାହାରେ ଅଛନ୍ତି ଫରେନ୍ ଫରେନ୍ରେ ଅଛନ୍ତି ଆମର ତାଙ୍କ ସାଥିରେ ଭିଡ଼ିଓ କଲିଂରେ କଥା ହେଇପାରୁଛୁ ତାଙ୍କ ପାଖରେ ବି ଭଲରେ ଟିକେ ଫୋନ୍ରେ ଫୋନ୍ କଥା ହେଇପାରୁଛୁ ପିଲାମାନଙ୍କର ପାଠ ପଢ଼ାରୁ ଅନ୍ଲାଇନ୍ରେ ସବୁ ଯେଉଁ ହେଲା କରୋନା ହେଲା ଛୁଆମାନଙ୍କ ସ୍କୁଲ୍ ବନ୍ଦ ହେଇଗଲା ଛୁଆମାନେ ସ୍କୁଲ୍କୁ ଗଲେନି ଘରେ ଫୋନ୍ ଦ୍ୱାରା ପାଠ ପଢ଼ିଲେ ଏନ୍ଜୟ କଲେ ତା'ପରେ ଗେମ୍ ବି ଖେଳୁଛନ୍ତି ଛୁଆମାନେ ଖେ ଗେମ୍ ଖେଳୁଛନ୍ତି ଆମେ ଅନ୍ଲାଇନ୍ରେ ସବୁଗୁଡ଼ାଯାକ ସପିଙ୍ଗ ଜିନିଷ ସବୁ ମଗାଇବାକୁ ଇଚ୍ଛା ହେଉଛି ଦେ ମଗାଇ ଦିଅ ବୋଲେ ଦୁଇ ତିନି ଦିନ ପରେ ସେମାନେ ଆସିକିରି ଆସିକି ଦଉଛନ୍ତି ଆମେ ପେମେଣ୍ଟ କରିକିରି ସେଇଟା ନଉଛୁ ଆଉ ସ୍ମାର୍ଟଫୋନ୍ ଦ୍ୱାରା ବହୁତ ଉନ୍ନତି ହେଉଛି ସମସ୍ତେ ସ୍ମାର୍ଟଫୋନ୍ ଧରିକିରି ଆଜିକାଲି ଯୁଗରେ ସମସ୍ତେ ସ୍ମାର୍ଟ୍ ହେଇଯାଉଛନ୍ତି ଆଉ ଫିଲ୍ମ ଦେଖୁଛନ୍ତି ତା'ପରେ ବ୍ୟାଙ୍କକୁ ଧରି ପଇସା ଫଇସା ପଠାଇବାକୁ ପଇସା ପଠାଇଲାବେଳକୁ ପଇସା ଆମେ ଦେଉଛୁ ଆଣୁଛୁ ଆଉ ଘରେ ବସି ସବୁ କାମ ହେଇପାରୁଛି ବାହାରକୁ ଆଉ ଯିବାକୁ ପଡ଼ୁନି ସେଥିପାଇଁ ସ୍ମାର୍ଟଫୋନ୍ରୁ ଲୋକମାନେ ଧରିକିରି ବହୁତ ବି ଏନଜୟ କରୁଛନ୍ତି ଯୁଆଡ଼େ ପାର୍କ୍ ଗଲେ କି ଫିଲ୍ମ ଗଲେ କି ଭଲ ମନ୍ଦ କଲେ ସବୁଥିରେ ଫଟୋ ଉଠାଇକିରି ଚାରିଆଡ଼େ ଫଟୋ ଇଏ କଲେ ତ ସ୍ମାର୍ଟଫୋନ୍ର ବ୍ୟବହାର ବହୁଳ ମାତ୍ରାରେ ୟୁଜ୍ କରୁଛନ୍ତି ଲୋକମାନେ ଏ ଛୁଆମାନେ ବି ଗେମ୍ ଗେମ୍ ଖେଳୁଛନ୍ତି ପାଠ ପଢ଼ୁଛନ୍ତି ସବୁ ସ୍ତ୍ରୀ ଲେଡ଼ିଜ୍ମାନେ କ'ଣ କୁଆଡ଼େ ଯାଉନାହାନ୍ତି ଫୋନ୍ ଧରିକିରି ଘରେ ଫିଲ୍ମ ଦେଖିଲେ ଇଏ କଲେ ଭିଡ଼ିଓ କଲିଂ କଲେ କଥା ହେଲେ ମୁଁ ଫୋନ୍ କଲେ କଥା ହେଲେ ଏଇ ସ୍ମାର୍ଟଫୋନ୍ର ଏଇ ଚାଲିଛି ଆଜିକାଲି ଇଏ ଆଉ